ଆମେ ହେଉଚୁ ବଗିଚା ମାଟି ଘର ବାଡ଼ି ବଗିଚାରେ କାମ କରୁ ଆଉ ଚାଷ କରାଯାଏ ଫୁଲ ଚାଷ ପନିପରିବା ଚାଷ ସବୁ କରୁ ଆଉ ବି ମଧ୍ୟ ଆମେ ବି ଆଉ ଗୋଟେ ଉପାୟରେ ଚାଷ କରାଯାଏ ଛାତ ଉପରେ କୁଣ୍ଡରେ ଆଉ ଜରି ବସ୍ତା ଭିତରେ ମାଟି ପୁରେଇକି ବନ ମାଟି ନଦୀ କୂଳ ମାଟି ପୂରେଇକି ତା ଉପରେ ବାଇଗଣ ଗଛ ବିଲାତି ଗଛ ଚାଷ କରାଯାଏ ଭଲ ବି ଭଲ ହୁଏ ଖରା ସବୁବେଳେ ପାଏ ଆଉ ଆମେ ତଳେ ଗୋରୁ ଗାଈ ଖାଇଦେବା ପାଇଁ ବେଶୀ ଉପର ଚାଷଟା ହେଲେ ସୁରକ୍ଷିତ ରହେ ଗୋରୁ ଗାଈ ସୁରକ୍ଷିତ ପାଇଁ ରହିଛି ଘରର ଛାତ ଉପରେ ଆମେ ଚାଷ କରୁ ଆଉ ତଳ ବଗିଚା ହେଲେ ବାଡ଼ି ଘର ବୁଜିବାକୁ ପଡ଼ୁଛି ପରିଶ୍ରମ କରି ଜଗିବାକୁ ପଡ଼ୁଛି ଆଉ ଛାତ ଉପରେ କଲେ କ'ଣ ଜଗିବାକୁ ପଡ଼ିବନି ଛାତ ଉପରକୁ ଗୋରୁ ଗାଈ ଯାଇ ପାରିବେନି ଅଚିନ୍ତାରେ ରହିବ ଖରାରେ ଭଲବି ଖରା ପାଇବ ବଗିଚା ତଳେ କଲେ ଚାରିକଡ଼ ବାଡ଼ ବୁଜିବାକୁ ପଡ଼ୁଛି ବତା ଦେବାକୁ ପଡ଼ୁଛି ପୁଣି ଜଗିବାକୁ ପଡ଼ୁଛି ଗୋରୁ ଗାଈ ବୁଲୁଛନ୍ତି ବୁଲା ଗୋରୁ ଗାଈ ସେମାନେ ଖାଇ ଦେବେ ଗଛ ଖାଇଦେଲେ ଗଛ ମରିଯିବ ଆଉ ଚାଷ ବି ଭଲବି ଆଉ ପନିପରିବା କିଛି ହେବନି ସେଥିପାଇଁ ଛାତ ଉପରେ ବି ବଗିଚା ଭଲ କରୁ ସେଠି କଲେ ଆମର ସୁରକ୍ଷିତ ରହେ ଗଛ ପତ୍ର ବେଶୀ ଜଗା ଜଗି କରିବାକୁ ପଡ଼ିବନି ଆଉ ବଗିଚାରେ କଲେ ଜଗିବାକୁ ପଡ଼ିବ ସାର ନାଳି ମାଧ୍ୟମରେ କରାଯାଏ ଫୁଲ ଚାଷ ବି ଭଲ ଦେଖାଯାଏ ଛାତ ଉପରେ ରଖିଲେ ଫୁଲ ଗଛ ଭଲ ଦେଖାଯାଏ ସୁନ୍ଦର ଦେଖାଯାଏ ଗଛ ଘର ଛାତ ଚାରି କର ସାରା ସେଠି ବି ଭଲ ଲାଗେ ଦେଖିବା ପାଇଁ ସୁନ୍ଦର ଦେଖାଯାଏ ଘର ଛାତ ଭଲ ସୁନ୍ଦର ଦେଖାଯାଏ ଏଇ ମାଧ୍ୟମରେ ଆମେ ଚାଷ କଲେ ସୁବିଧା ହୁଏ ଏଇଟା ଆଉ ତଳେ କଲେ ଟିକେ ଜଗିବାକୁ ପଡ଼ିବ ବାଡ଼ି ଘର ବୁଜିବାକୁ ପଡ଼ିବ ଆଉ ଉପରେ କଲେ କିଛି ନିରାପଦରେ ରହେ ଏଇ ସବୁ ମାଧ୍ୟମରେ କଲେ ଭଲ ଚାଷ ହୁଏ କିଛି ପଇସା ଦିଇଟା ଘର ଘରେ ଖାଉ